ଆମେ କୃଷକମାନେ ପଶୁ ପଶୁପାଳିତ ରଖିବା ଦ୍ୱାରା ପଶୁମାନଙ୍କଠୁ ଯେଉଁ ଗୋବର ସେଗୁଡ଼ାକ ଆମେ ଗୋଟିଏ ଘରର ପାଖରେ ବା ଆମର ପଶୁପାଳିତ ରହିବା ଗୃହ ପାଖରେ ଗୋଟିଏ ଗାଢ଼ା କରାଯାଏ ସେ ଗାଢ଼ାରେ ତା' ଗୋବର ଯେତିକି ପନିପରିବାର ବ୍ୟବହାର ନ ହଉଥିବା ଜିନିଷ ଗୁଡ଼ାକ ସେଗୁଡ଼ାକ ଗୋଟିଏ ଜାଗା ରଖୁ ଏବଂ ସେଗୁଡ଼ାକ ନେଇକିରି ଆମେ ଜମିରେ ପକେଇବା ଦ୍ୱାରା ଧାନ ଫସଲ ବି ବା ଯେକୌଣସି ଫସଲ ଭଲ ଆଦାୟ ହୁଏ ଏବଂ ପଶୁମାନଙ୍କଠୁ ଗୋମୂତ୍ର ସେଗୁଡ଼ା ବି ଆମେ ନଷ୍ଟ ନକରି ଗୋଟିଏ ଗାଢ଼ା ଭିତରେ ରଖି ତାକୁ ଗୋଟିଏ ମାଟି କଣ୍ଟରେ ନେଇକରି ବିଲରେ ପକାଯାଏ ପକାଇବା ପରେ ଜମିର ଉର୍ବରତା ବଢ଼ୁଛି ଏବଂ ଧାନ ଫସଲ ବି ଭଲ ହୁଏ ଆମେ ସେଗୁଡ଼ିକ ସାର ଭାବରେ ବ୍ୟବହାର କରୁଛୁ